ହଁ ଆମ ଗାଁରେ ପାଇଖାନାର ବ୍ୟବସ୍ଥା ନାହିଁ ତେଣୁ କରି ଲୋକମାନେ ରାସ୍ତାକଡ଼ ବିଲ ବାଡ଼ି ଏବଂ ପୋଖରୀ ହୁଡ଼ା ନଈକୂଳ ଏହିସବୁ ଜାଗାମାନଙ୍କରେ ମଳତ୍ୟାଗ କରିଥାଆନ୍ତି ଯାହାକି ଆମମାନଙ୍କ ପାଇଁ କ୍ଷତିକାରକ ଏବଂ ଅନ୍ୟମାନଙ୍କ ପାଇଁ କ୍ଷତିକାରକ ମଧ୍ୟ ହୋଇଥାଏ ତେଣୁ ଲୋକାମାନେ ବୁଝିନପାରି ସେହିସବୁ ଜାଗାମାନଙ୍କରେ ଅପରିଷ୍କାର କରିଥାନ୍ତି ଏବଂ ପୋଖରୀ ହୁଡ଼ା କିମ୍ବା ନଈକୂଳ ମାନଙ୍କରେ ମଳତ୍ୟାଗ କରିଥିବା ଯେଉଁ ଦ୍ୱାରା ବର୍ଷା ହେଲେ ଆସୁଥିବା ପାଣିକୁ ପୋଖରୀରେ ମିଶି ସେହି ପାଣିକୁ ଅପରିଷ୍କାର କରିଥାଏ ଯାହାକି ଆମ ଦେହ ପାଇଁ ରୋଗ ଯଥା ଯାଦୁ କାଛୁ କୁଣ୍ଡିଆ ଚର୍ମରୋଗ ଇତ୍ୟାଦି ହୋଇଥାଏ ଏବଂ ଅନ୍ୟମାନଙ୍କର ମଧ୍ୟ ହୋଇଥାଏ ତେଣୁ ଆମେ ମାନେ ନିଜେ ସୁରକ୍ଷିତ ରହିବାକୁ ହେଲେ ଘରେ ଘରେ ମଧ୍ୟ ପାଇଖାନା କରିବାକୁ ପରାମର୍ଶ ଦେବା ଏବଂ ନିଜର ମଧ୍ୟ ପାଇଖାନା କରି ନିଜେ ଠିକ୍ ଭାବରେ ସୁରକ୍ଷିତ ହୋଇ ରହିବା ଉଚିତ